ମୁଁ ଦୌଡ଼ିବାରେ ଦକ୍ଷତା ଓ ଉନ୍ନତି କରିବା ପାଇଁ ଟେକ୍ନୋଲୋଜି ଯେମିତିକି ହାତ ଘଣ୍ଟା ଟେକ୍ନୋଲୋଜି ହିସାବରେ କେତେ କିଲୋମିଟର ପଡ଼ିଆରେ କେତେ କିଲୋମିଟର ଦୌଡ଼ି ହଉଛି ଏଥିମଧ୍ୟରୁ ମୁଁ ଟେକ୍ନୋଲୋଜି ଅନେକ ଲକ୍ଷ୍ୟ ମଧ୍ୟ ଜିପିଏସ୍ ଜିପିଏସ୍ ହିସାବରେ ଦୌଡ଼ିବା ପାଇଁ ମଧ୍ୟ ଚାହୁଁଛନ୍ତି ଓ ବ୍ୟକ ସ୍ୱାସ୍ଥ୍ୟ ପାଇଁ ବି ଭଲ ରହିବ ବୋଲି ଲକ୍ଷ୍ୟ ରଖୁଚନ୍ତି ଓ ଯେକୌଣସି ସମୟରେ ଦୌଡ଼ିବା ଦୌଡ଼ିଲେ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସମସ୍ତେ ଦୌଡ଼ିବା ପାଇଁ ଚାହୁଁଛନ୍ତି ଓ ସକାଳୁ ସକାଳୁ ଆମ ଗାଁର କୁଡ଼ିଆରୁ ତିରିଶ ଜଣ ପଡ଼ିଆରେ ଯାଇ ଦୌଡ଼ିବାଟା ଆରମ୍ଭ କରୁଛନ୍ତି ଓ ଦଶ ମିନିଟ୍ ପନ୍ଦର ମିନିଟରେ ପାଞ୍ଚ କିଲୋମିଟର ଛଅ କିଲୋମିଟର ଦୌଡ଼ିବାରେ ହେଇଯାଉଛି ଓ ତାଙ୍କର୍ ସ୍ୱାସ୍ଥ୍ୟ ବି ଭଲ ରହୁଛି ଓ ଜିପିଏସ୍ ଘଣ୍ଟା ଯେମିତିକି ମୋବାଇଲରେ ହଉ ହାତ ଘଣ୍ଟା ହଉ ସମୟ ଦେଖୁଛନ୍ତି କେତେ ସମୟରେ ପହଞ୍ଚୁଛନ୍ତି କେତେ କିଲୋମିଟର ଯାଉଛନ୍ତି ଆଉ ତାଙ୍କର ଦେହ ମଧ୍ୟ ସୁସ୍ଥ ହେଇଯାଉଛି ଓ ଖାଦ୍ୟ ମଧ୍ୟ ଭଲ ଖାଦ୍ୟ ଖାଉଛନ୍ତି ଓ ଦୈନିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ଲକ୍ଷ୍ୟ ରହିଯାଉଛି କାରଣ ଦୌଡ଼ିବା ଦ୍ୱାରା ଅନେକ ଅନେକ ଲୋକଙ୍କର ଦେହ ମଧ୍ୟ ଭଲ ରହୁଛି